ଭାରତର କିଛି ପ୍ରାଚୀନ ଏବଂ ମଧ୍ୟପ୍ରାଚୀନ ଯୁଗର ରାଜାମାନେ ହେଲେ ଅଶୋକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଶିବାଜୀ ମହାରାଜ ମହାରଣା ପ୍ରତାପ ପୃଥ୍ୱୀରାଜ ଚୌହାନ ଚନ୍ଦ୍ରଗୁପ୍ତ ପ୍ରଥମ ସମୁଦ୍ରଗୁପ୍ତ ଇତ୍ୟାଦି ଏଥି ମଧ୍ୟରୁ ଶିବାଜୀ ମହାରାଜଙ୍କ ବିଷୟରେ ମୁଁ କିଛି ଜାଣି ଅଛି ସେ ଏକ ବୀର ଯୋଦ୍ଧା ଥିଲେ ଏବଂ ମରାଠ ମରାଠ ସାମ୍ରାଜ୍ୟ ପାଇଁ ଅତି ବୀରତ୍ୱର ସହ ଶତ୍ରୁ ମାନଙ୍କ ସହ ଲଢ଼ୁଥିଲେ ତାଙ୍କର ରାଜୁତି ସମୟରେ ମରାଠ ସାମ୍ରାଜ୍ୟ ଭାରତର ଅଧିକାଂଶ ସ୍ଥାନରେ ବିଜୟ ଲାଭ କରିଥିଲା ସେ ସର୍ବଦା ନିଜ ପ୍ରଜାମାନଙ୍କ ପାଇଁ କାର୍ଯ୍ୟରତ ଥିଲେ ଭାରତ ଇତିହାସରେ ଅନେକ ବୀର ମହାବୀର ମାନଙ୍କ ନାମ ରହିଅଛି ଯେଉଁମାନେ କି ସଦା ସର୍ବଦା ନିଜ ମାତୃଭୂମିର ସୁରକ୍ଷା ପାଇଁ ନିଜର ପ୍ରାଣର ବଳିଦାନ ନିମନ୍ତେ ପଛେଇ ନଥିଲେ ଏଭଳି ବୀର ମାନଙ୍କୁ ମୋର ନମସ୍କାର ଭାରତର ଇତିହାସ ରେ ତାର ବହୁ ପୁରାତନ କଳା ସଂସ୍କୃତି ପରମ୍ପରା ଇତ୍ୟାଦି ଲୁଚି ରହିଅଛି ଯାହା କି ଦେଶ ବିଦେଶରେ ବହୁତ ଚର୍ଚ୍ଚିତ ଏବଂ ବିତର୍କର ବିଷୟ ହୋଇଅଛି ମୁଁ ଏହି ଭାରତ ମାଟିର ସନ୍ତାନ ଭାବେ ନିଜକୁ ଗର୍ବ ଅନୁଭବ କରେ